ବିଦ୍ୟମାନ ଗଛରୁ ଅଧିକ ଗଛ ଉତ୍ପାଦନ କରିବା ପାଇଁ ଆମେ ସବୁ କୌଶଳ ପ୍ରୟୋଗ କରିଥାଉ ମଞ୍ଜି କଲମୀ ଚାରା ମଞ୍ଜି ମଧ୍ୟ କରାଯାଇଥାଏ କଲମୀ ମଞ୍ଜି ତ ପ୍ରଥମେ ମାଟିରେ ପୋତା ଯାଇଥାଏ ତାହା ବଡ଼ ହେଲେ ତାହା ସେହି ଗଛକୁ କଲମୀ କରାଯାଏ କଲମୀ କରି କଲମୀ କରିଲେ ତାହା ଅଧିକ ଭଲ ମଧ୍ୟ ହୋଇଥାଏ ଆଉ ଯଦି ଫୁଲ ଗଛ ହେଇଛି ଫୁଲ ଗଛକୁ ମଧ୍ୟ କଲମୀ କରିବା ତାହା ଅଧିକ ଫୁଲ ସୁନ୍ଦର ମଧ୍ୟ ହୋଇଥାଏ ଚାରା ବି ବ୍ୟବହାର ହୋଇଥାଏ ଯାହାଦ୍ୱାରା କି ସେ ଗଛ ଅଧିକ ଭଲ ହୋଇଥାଏ କଲମୀ କଲେ ତ ବେଶୀ ଫଳ ଫଳିବା ଦ୍ୱାରା ତାହା ବିକ୍ରୀ ମଧ୍ୟ ବହୁତ ଭଲରେ ହୋଇଥାଏ